ଆମ ଗାଁରେ ଆମ ଗାଁରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଖେଳ ହୋଇଥାଏ ଆମର ଫୁଟ୍ବଲ୍ ବି ଖେଳ ହୋଇଥାଏ କ୍ରିକେଟ୍ ଖେଳ ହୋଇଥାଏ ଆଉ ସେମାନଙ୍କ ପାଇଁ ମଧ୍ୟ ଖେଳ ହୋଇଥାଏ ଆଉ ଖେଳ ଖେଳିବା ଦ୍ୱାରା ଆମେ ବହୁତ ମାନେ ସାଙ୍ଗସାଥି ଇତ୍ୟାଦି ଓ ସାଙ୍ଗ ହୋଇ ଖେଳିବା ଦ୍ୱାରା ମାନେ ସମସ୍ତେ ସବୁ ସାଙ୍ଗସାଥି ସମସ୍ତଙ୍କୁ ସାଙ୍ଗ ବନାଇଥାଉ ଆଉ ମାନେ ସମସ୍ତେ ତ ବନାଇଥାଉ ମାନେ ଆମ ଗାଁରେ ତିନି ଆମ ଗାଁରେ ଫୁଟ୍ବଲ୍ ଖେଳ ହୋଇଥାଏ ବିଭିନ୍ନ ଗାଁର ବିଭିନ୍ନ ଗାଁର ବି ଖେଳିବା ପାଇଁ ଆସନ୍ତି ଆମ ଗାଁକୁ ଗାଁକୁ ଆସନ୍ତି ଆମେ ସମସ୍ତ ଆମ ସବୁ ସମ୍ପ୍ରଦାୟ